ମାଛ ଧରିବା ଏକ ଆକର୍ଷଣୀୟ ବୃତ୍ତି ଏଥିରେ ସୁନ୍ଦର ସୁନ୍ଦର ମାଛ ପଡ଼ିୁଥାନ୍ତି ମାଛ ଧରିବା ଦ୍ୱାରା ଆମେ ଚାହିଁଲେ ମଧ୍ୟ ଭଲ ସୁସ୍ୱାଦୁ ବ୍ୟଞ୍ଜନ କରି ଖାଇପାରିବା ମାଛର ଏକ ଚାହିଦା ଥାଏ ମାଛର ଆମେ ରାତିରେ ଧରି ସକାଳୁ ବିକୁ ମାଛ ଯଦି ଭଲ ନ ଲାଗିଲା ମାଛକୁ ବେପାର ବି କରିପାରିବୁ ନାହିଁ କାରଣ ମାଛ ଆମକୁ ତ ଭଲ ଲାଗୁନି ତାଙ୍କୁ କେମିତି ଭଲ ଲାଗିବ ଏଇସବୁ କହିବି ଆଉ ମୋର ଆକର୍ଷଣୀୟର କଥା ଆଉ କ'ଣ କହିବି ମନେପଡ଼ୁନି ହେ ମୁଁ ଭୁଲିଯାଉଛି ବାଳ ନାଇଁ ଏ ଅପୂର୍ବ ଜିନିଷ ସବୁ ଦେଉଛନ୍ତି ଟାକ୍ସ ମନେ ରହୁନି